ଗ୍ରାମାଞ୍ଚଳରେ ଅଗଣାରେ ବଗିଚା ହୁଏ ସହରାଞ୍ଚଳରେ ଛାତ ଉପରେ ବଗିଚା ହୁଏ ଗ୍ରାମାଞ୍ଚଳରେ ବଗିଚା ଚାଷ କରନ୍ତି କଖାରୁ କଖାରୁ ଲଗେଇବା ଆଠ ଦିନ ପରେ ଗଛଟି ହୁଏ ଯେଉଁଟାକି ଆମର ପିଢ଼ା ଉପରକୁ ଆମେ ମଡ଼ାଯାଏ ଏହା ମାଧ୍ୟମରେ ପିଢ଼ାରେ କଖାରୁ ହୁଏ ତଳେ ସଫା ରୁହେ ତା' ଭିତରେ ଆମେ କ'ଣ କରୁ ନା ଶାଗ ପକେଇଥାଉ ନା ଶାଗର ଗଛ ଛୋଟଛୋଟ ସିଏ ତଳେ ରହିବ ତା'ପରେ ମୂଳା ସିଏ କ'ଣ ହୁଏନା ମାଟି ତଳକୁ ଯାଏ ମୂଳା ଚାଷ ବି ଅଗଣାରେ ଭଲହୁଏ ଶାଗ ଶାଗ ଅଧିକ ପରିମାଣରେ ଚାଷ କରାଯାଏ ଅଗଣା ଦେହରେ ଯାହାକି ଘର ଲୋକଙ୍କ ଘରେ ଖାଇବା ସହିତ ବାହାରେ ବି ମଧ୍ୟ ବିକ୍ରି କରାଯାଏ କଖାରୁ ପିଢ଼ା ଉପରେ ଫଳେ ସିଏବି ସେଇଆ ଓ ରହିଲେ ପାଚିଲା ପରେ ତାକୁ ଆମେ କ'ଣ କରୁ ନା ତୋଳିକିନି ମାର୍କେଟ୍କୁ ପଠାଉ ତା' ମଧ୍ୟରେ ଯଦି ସୁବିଧା ହେଲା କ'ଣ କରୁ ନା ଆମେ ଟମାଟର୍ଟି ମଧ୍ୟ ଲଗାଉ ଯାହାକି ଭଲ ଫସଲ ହୁଏ ଟମାଟର୍ ଗୋଟେ ଗଛ ପ୍ରତି ପ୍ରାୟେ ଦୁଇରୁ ତିନି କିଲୋ ପର୍ଯ୍ୟନ୍ତ ଫଳେ ଗୋଟେ ଗଛରେ ଅଗଣା ଦେହରେ ତିନି ଚାରିଟି ଗଛ ମାନେ ଭଲ ଫସଲ ହୁଏ